ପେଣ୍ଟିଂ କରିବା ପାଇଁ ଫାଷ୍ଟ ଆମର ନିଜେ ଆଗେ ପେଣ୍ଟିଂଟାକୁ ଦେଖିବାକୁ ପଡ଼େ ଓ ଦେଖିଲା ପରେ ନିଜେ ଆଗ ମନରେ ଆଗ ପେଣ୍ଟିଂଟା ଠିକ୍ସେ ଆଗ ବୁଝିବାକୁ ପଡ଼େ ତାପରେ ମୁଁ ପେଣ୍ଟିଂଟା ଆରମ୍ଭ କରେ ପେଣ୍ଟିଂରେ ଫାଷ୍ଟ ମୁଁ ସ୍କେଚଟା ଆଗ ବନାଏ ସ୍କେଚଟା ଯଦି ଆମର ସେ ଠିକ୍ ଠାକ୍ ଲାଗେ ସ୍କେଚଟା ତା'ପରେ ମୁଁ ବହୁତ ଥର ସ୍କେଚ ବି ବହୁତ ଥର ଦେଖେ ଆଉ ସ୍କେଚଟା ଯଦି ଠିକ୍ ଠାକ୍ ଲାଗିଲା ତାପରେ ମୁଁ ତା'ପରେ ପେଣ୍ଟିଂଟା ଆରମ୍ଭ କରେ ଓ ତା'ପରେ ମୁଁ କଲର୍ ଫଲର୍ ଦେଇକି ପେଣ୍ଟିଂଟା କରେ ଏହିପରି ଫାଇନାଲ କରିବା ପାଇଁ ମୁଁ କଲର୍ ଫଲର ଦେଇକି ପେଣ୍ଟିଂ କରେ ତାର ଫାଷ୍ଟ ରଫଟା ବି କରେ ରଫଟା କଲାପରେ ମୁଁ ତାକୁ ସ୍କେଚ ଦିଏ ସ୍କେଚ ଦେଲାପରେ ପେଣ୍ଟିଂଟା କମ୍ପ୍ଲିଟ ଠିକ୍ସେ ଲାଗିଲେ ତାପରେ ମୁଁ ତାକୁ କମ୍ପ୍ଲିଟ କରେ